ହଁ ଆମ ସାଂସ୍କୃତିକ ବୃତ୍ତି ହେଉଛି ଚାଷ କରିବା ମାଛ ଧରିବା ଏବଂ ବ୍ୟବସାୟ କେତେକ କ୍ଷେତ୍ରରେ ଯେଉଁମାନେ ପାଠ ପଢ଼ିଥାନ୍ତି ସେମାନେ ଚାକିରୀ କରିବା ସବୁ କ୍ଷେତ୍ରରେ ଲୋକମାନେ ଆଜି ପାଠସାଠ ପଢ଼ିକରି ବାହାରକୁ ଯାଇ ଚାକିରୀ କରୁଛନ୍ତି ଆଉ ନିଜର ବୃତ୍ତି ଯେମିତିକି ଚାଷବାସ କରିବା ମାଛ ଧରିବା ତାର କୌଣସି କିଛି ବି କାର୍ଯ୍ୟକ୍ରମ କରୁନାହାନ୍ତି ଆଜିକାଲି ସବୁ ଏସବୁକୁ ନକରି ଯାଇକି ବାହାର ଦେଶରେ ଚାକିରୀ କରୁଛନ୍ତି ସେଥିପାଇଁ ମଧ୍ୟ କୃଷିର ଆଜି ମାନେ ବହୁତ ଅଭାବ ରହୁଛି ଧାନ ଚାଷ ଏସବୁରେ ମୋତେ ବହୁତ ଆଉ ଦେଖିବାକୁ ମିଳୁନାହିଁ କି କେହି ଲୋକମାନେ ଚାଷବାସ କରୁନାହାନ୍ତି ମାଛ ମଧ୍ୟ ଆଗ ବହୁତ କମ ଆଗକାଳରେ ବହୁତ ମାଛ ଧରୁଥୁଲେ ଚାଷବାସ କରୁଥୁଲେ କିନ୍ତୁ ଆଜିକାଲି ଆଉ ହେଉ ନାହିଁ ସେ ସବୁର ଅଭାବ ଦେଖାଗଲାଣି